ଏକୋଇଶ ହଜାର ଚାରି ଶହ ଛପନ ବାର ହଜାର ଚାରି ଶହ ପଇଁତିରିଶ ତେର ହଜାର ଆଠ ଶହ ଛୟାଳିଶ ଚଉଦ ହଜାର ଆଠଶହ ଚଉରାନବେ ଏକୋଇଶ ହଜାର ଚାରି ଶହ ଏକୋଇଶ